ହ୍ୟାଲୋ ଶ୍ରୀ ରୁ କହୁଛନ୍ତି ହଁ ମୁଁ ଶୁଭଶ୍ରୀ ପ୍ରିୟଦର୍ଶୀନି ସାହୁ କହୁଥିଲି ପିପଳ ମାଧବରୁ ଆପଣଙ୍କର ଗୋଟେ ଗାଡ଼ି ମୁଁ ବୁକ୍ କରିଥିଲି କାଲି ମୋର ଟ୍ରେନ୍ ଥିଲା ତିନିଟାରେ ମୁଁ ଆପଣଙ୍କ ଗୋଟେ ଗାଡ଼ି ବୁକ୍ କରିଥିଲି ଆପଣଙ୍କର ଗାଡ଼ି ତ ଠିକ୍ ଟାଇମ୍ରେ ଆସି ପହଁଞ୍ଚିଥିଲା ଆଉ ଆମ ଗାଡ଼ି ବାଟରେ ମାନେ ଗାଡ଼ିର ଅବସ୍ଥା ମୁଁ ଦେଖିଲି ଏତେ ଖରାପ୍ ମୁଁ ଯାଇକି ପହଁଞ୍ଚିଲି ଯାଇଁକିନା ତିନିଟା କୋଡ଼ିଏ ପାଖାପାଖି ତିନିଟାରେ ମୋର ଟ୍ରେନ୍ ଥିଲା ତିନିଟା କୋଡ଼ିଏ ପାଖାପାଖି ପହଁଞ୍ଚିଲି ଇଏ କିଏ ଭଳିଆ କଥା କୁହନ୍ତୁ ତ ଆଉ ଆପଣଙ୍କ ଗାଡ଼ିର କଣ୍ଡିସନ୍ ଏତେ ଖରାପ୍ ଯେ କୋଉଠି ରାସ୍ତାରେ ହର୍ନ ବାଜୁନି କୋଉଠି ଟାୟାର୍ ଉପୁଡ଼ିଗଲାଣି ଆଉ କୋଉ ଟାୟାର୍ ପମ୍ପ୍ଚର୍ ହେଇଗଲେ ଏମିତିଆ ଡ୍ରାଇଭର୍ ମାନେ ଡ୍ରାଇଭର୍ କିଛି ଦୋଷ ନାହିଁ କିନ୍ତୁ ଗାଡ଼ିର ଏଇଭଳିଆ ଅବସ୍ଥା କ'ଣ ଆଉ ଆପଣଙ୍କର ମୁଁ ତ କେତଥର ଆପଣଙ୍କୁ ଦେଖନ୍ତୁ ଆପଣଙ୍କ ଗାଡ଼ି ମୁଁ କେତଥର ବୁକ୍ କରିଛିି ଇଏ କିଭଳିଆ କଥା ଆପଣ ଏମିତିଆ ଗାଡ଼ି ପଠଉଛନ୍ତି କଷ୍ଟମର୍ କ'ଣ ଭାବିବେ କ'ଣ ଆଉ ଆପଣ ଏମିତି ସର୍ଭିସ୍ ଦେଉଛନ୍ତି କ'ଣ ଗାଡ଼ିକୁ ଏମିତି ସର୍ଭିସ୍ ଦେଉଛନ୍ତି ଯେ ଗାଡ଼ି ଏମିତି ବାଟରେ ଦଶ୍ଥର ଖରାପ୍ ହେଉଛି ମୁଁ ଏତେ ଲେଟ୍ରେ ଯାଇ ପହଁଞ୍ଚିଲି ଟ୍ରେନ୍ ଅବିକା ମିସ୍ ହେଇଗଲା ନା ନାହିଁ ଅବିକା ମୁଁ ଏବେ ଦୁଇ ତିନି ଦିନ୍ ବି ଘରେ ବସିବି ଇଏ କିଭଳିଆ କଥା କୁହନ୍ତୁ ନାଇଁ ଡ୍ରାଇଭର୍ ଆପଣଙ୍କୁ ଜଣେଇଛି ନ ଜଣେଇଛି ମୁଁ ଜଣଉଛି ନା ନାହିଁ ଜାଣୁଛି ମୁଁ ଅବିକା ଫୁଲ୍ ପେମେଣ୍ଟ୍ ଦେଇଥିଲି ଆପଣଙ୍କୁ ଆପଣ ଇଏ କି ଭଳିଆ କଥା ଆପଣ ସର୍ଭିସ୍ ଭଲ ଦେଉନାହାନ୍ତି ଆପଣ ଯଦି ଗାଡ଼ି ନଥିଲା ଯଦି ଗାଡ଼ି ନଥିଲା ତା'ହେଲେ ଆପଣ କହିଦେଇଥାନ୍ତି ମୁଁ ଅଲଗା କୋଉଠି ଦେଖିଥାନ୍ତି ଆଉ ଆପଣ ଇଏ କି ଭଳିଆ ଗାଡ଼ି ଆପଣ ଦେଉଛନ୍ତି ତା'ପରେ ଏମିତି ଦଶଥର ଖରାପ୍ ହେଉଛି ରାସ୍ତାରେ ଆମେ ଯୋଉ ଟ୍ରେନ୍ ମିସ୍ ହେଇଗଲା ଟ୍ରେନ୍ ଟିକେଟ୍ ମୋର କ୍ୟାନ୍ସଲ୍ ହେଇଗଲା ଅବିକା ଗାଡ଼ି ପଇସା ଯୋଉ ଗାଡ଼ି ତ ଯୋଉ କହିଲେ ନ ସରେ ଯୋଉ ଭଳିଆ ଗାଡ଼ି ଆପଣ ପଠେଇଛନ୍ତି ଏଭଳି ସର୍ଭିସ୍ ସବୁ ଦିଅନ୍ତି ମୁଁ ଆପଣଙ୍କଠୁ କେତେ ଥର ଗାଡ଼ି ମଗେଇଚି ଆପଣ ଦେଖୁନାହାନ୍ତି ନିଜେ ମୋ ନାଁ ଦେଖନ୍ତି କେତେଥର ଦେଖନ୍ତୁ ଅବିକା ମୋର କେତେ ଟଙ୍କା ଲସ୍ ହେଲା ଅବିକା ମୁଁ ତିନି ଦିନ ଅବିକା ଘରେ ବସିବି କ'ଣ କରିବ କହିଲ ଅବିକା ଆପଣ ଏଭଳିଆ ସର୍ଭିସ୍ ଦେବ ବୋଲି ମୁଁ ଭାବିି ନଥିଲି ଆପଣ ମନା କରିଦେଇଥାନ୍ତେ ଆପଣ ପାଖରେ ଯଦି ନଥିଲା ଏମିତି କରିବେ ବୋଲି ମୁଁ ତ କେବେ ଭାବି ବି ପାରୁନି ଅବିକା କଷ୍ଟମର୍ ଆପଣ ଏତେ ମାନେ ଏତେ ବିରକ୍ତ ହେଇଯାଇଛି ଯେ ମୁଁ କହିଲେ ନ ସରେ ଆପଣ ଏଭଳିଆ ସର୍ଭିସ୍ ଦେବେ ବୋଲି ମୁଁ ଭାବିନଥିଲେ ଟିକେ ଭଲ ସର୍ଭିସ୍ ଦିଅନ୍ତୁ ଏଇଟା ମୁଁ କହିବି ଆଉ ସେମାନେ ସମସ୍ତେ ନିହାତି ଏତେ ଭଲ ସର୍ଭିସ୍ ଦେଉଛନ୍ତି ଆପଣ ଏଭଳିଆ ସର୍ଭିସ୍ କ'ଣ ଦେଉଛନ୍ତି ହଁ ହଉ ରଖୁଛି ଆଉ